ଇ ସେବା ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବହୁତ ଯୋଜନା ଅନ୍ତର୍ଭୁକ୍ତ ଆମେ ସୂଚନା ମଧ୍ୟ ଆମେ ପାଇପାରିବୁ ଯେମିତିକି ଆମେ ଆଧାର କାର୍ଡ ଓ ଭୋଟର କାର୍ଡ ପାନ ମାଧ୍ୟମରେ ବହୁତ ସାରା ଯୋଜନାର ଉପଯୋଗ କରିପାରିବୁ